ସକାଳରେ ଭୋରରେ ଉଠି ଯୋଗ କରିବା ନିହାତି ଆବଶ୍ୟକ ଯୋଗ କଲେ ଦେହ ସୁସ୍ଥ ରହେ ମନ ବି ଭଲ ରହେ ଯାହାର ଶରୀର ମୋଟା ସେମାନେ ଯୋଗ କଲେ ଶରୀର ପତଳା ହୁଏ ଯୋଗ ସହିତ ଖାଦ୍ୟ ବି ମାନେ ଅଳ୍ପ କରିବା ଦରକାର ଖାଦ୍ୟ ବେଶୀ ପରିମାଣରେ ଖାଇଲେ ଯୋଗ କଲେ କିଛି ଲାଭ ହେବନି ଯୋଗ ଅବଶ୍ୟ କରିବା ସକାଳରେ ଉଠି ତିନି ଚାରି ପ୍ରକାର ଯୋଗ କଲେ ମନ ବି ଭଲ ରହିବ ଦେହ ବି ସୁସ୍ଥ ରହିବ ଓ ଚଳିବାକୁ ଖାଇବାକୁ କଥା କହିବାକୁ ବି ଭଲ ଲାଗିବ ଯୋଗ କଲେ ନାନା ରୋଗର ମୁକ୍ତି ହେବ ତେଣୁ ଯୋଗ ଆବଶ୍ୟକ ଆବଶ୍ୟକ ଯୋଗ ନିହାତି ଦରକାର ସମସ୍ତେ ଯୋଗ କରନ୍ତୁ ସବୁଦିନ ଭୋର ସକାଳର ତିନିଟା କିମ୍ବା ପାଞ୍ଚଟାରୁ ଉଠିକି ଯୋଗ କଲେ ସବୁ ଭଲ ଦୁଇ ଟାଇମ୍ରେ ଯୋଗ କଲେ ଆହୁରୀ ଭଲ ସନ୍ଧ୍ୟା ଟାଇମ୍ ସକାଳ ଟାଇମ୍ରେ ଯୋଗ କରିବା ନିହାତି ଆବଶ୍ୟକ ସମସ୍ତେ ଯୋଗ କରନ୍ତୁ ଯୋଗ ମୁଁ ଏଇଟା ସମସ୍ତଙ୍କୁ ଉତ୍ସାହିତ କରୁଛି ଯୋଗ କରନ୍ତୁ ଯୋଗ କଲେ ଭଲ ଦେହ ଭଲ ରହେ ନାନା ପ୍ରକାର ରୋଗରୁ ଲୋକେ ଭଲ ହୁଏ ମୁକ୍ତି ହୁଏ ତେଣୁ ଯୋଗ ଆବଶ୍ୟକ କରିବା ଦରକାର ଦୁଇ ଟାଇମ୍ ଯୋଗ କରିବା ଆବଶ୍ୟକ ଦରକାର